ନଦୀ ନାଳରେ ଆମେ ପହଁରିଲେ ଆମକୁ ରୋଗ ଆସେ ଥଣ୍ଡା କାଶ ଆଉ ମୁଣ୍ଡ ବଥା ଏପରି ରୋଗ ଆସେ ଆଉ ପହଁରିଲେ ଆମର ନିଶ୍ୱାସ ନେବା ପ୍ରଶ୍ଵାସ ନେବା ଭଲ ହୋଇଥାଏ ସେଥିପାଇଁ ଆମେ ପହଁରିଲେ ଖରାପ୍ ନ ପଡ଼ିଲେ ଖରାପ୍ ସେ ନଦୀରେ ନଦୀରେ ଶିଉଳି ଥିବା ଯୋଗୁଁ ଆମକୁ ବହୁତ ମାଡ଼ ମାଡ଼ ହୋଇଥାଏ ବନ୍ଧ ଏପରି ମାଡ଼ ହୋଇଥାଏ ନଦୀ ପହଁରା ଆମକୁ ଦରକାର୍ ଲାଇଫ୍ ଜ୍ୟାକେଟ୍ ଏପରି ଏପରି ଜିନିଷ ଦରକାର ପହଁରିବା ନିହାତି ଆସିବା ଆସିବା ଉଚିତ୍